ଉପଭୋକ୍ତା ମାନେ ଗାଈ ଗୋରୁ ଛେଳି ଏଯାକ ରଖିକି ବହୁତ ଉନ୍ନତ ହୋଇଛନ୍ତି ସେହି ପଶୁପାଳନ କରିକି ସେ ବହୁତ ଲାଭବାନ ବି ହୋଇଛନ୍ତି ସେଥିପାଇଁ ସ୍ଥାନୀୟ ସ୍ଥରରେ ଉତ୍ପାଦିତ ଜୈବିକ ଏବଂ ଉକ୍ତ ଦୂରତା ବିଶିଷ୍ଟକ ମାନେ ସେହି ଆମର ତା'ର ମଳମୂତ୍ର ଏଯାକକୁ ଟିକେ ଘରରୁ ଦୂରରେ ରଖିବେ କାରଣ ମଶା ମାଛି ହେବ ଆଉ ଦୂଷିତ ହୋଇଯିବ ଘର ଦ୍ୱାରା ସେଥିପାଇଁକା ଗୁହାଳକୁ ସବୁବେଳେ ସଫା ରଖିବେ ସକାଳ ହେଲେ ସବୁଦିନ ଗୁହାଳକୁ ପୋଛିକି ଧୁଆ ଧୋଇକି ରଖିବେ ଏ ସରକାରୀ ଯୋଜନାରୁ କିଛି ସହାୟତା ମିଳୁଛି କାରଣ ଆମେ ଯେଉଁ ପଶୁ ରଖୁଛୁ ସେ ପଶୁମାନଙ୍କ କୁଣ୍ଡା ଆକାରରେ ଟିକେ ଅଧିକ ରଖୁଛୁ ବୋଲି ସେମାନଙ୍କୁ କହିକି ମାନେ କମ ରେଟ୍ରେ ଟିକେ କୁଣ୍ଡା ପାଇ ଥାଉଛୁ ଆଉ ପଶୁମାନଙ୍କର ଦେହ ଖରାପ ହେଲେ କି ଜ୍ଵର ହେଲେ କି ଛୁଆ କରିବା ସମୟ ହେଲେ ସେମାନେ ସରକାର କ୍ଷେତ୍ରରୁ ଆସିକି ଆମର ଗାଈକୁ ଚିକିତ୍ସିତ କରିକି ଯାଉଛନ୍ତି ଏହି ବୃତ୍ତିକୁ ଟାର୍ଗେଟ କରିବା ପାଇଁ ବଲେ ଆଗକୁ ମୁଁ ଆହୁରି କେମିତି ବଡ଼ ଆକାରରେ ଏଯାକ ରଖି ପାରିବି ବଡ଼ ଆକାରରେ ରଖିକି ବହୁତ ଲାଭବାନ ହେବି ଆଉ ବେଶି ପଇସା ବି ସଞ୍ଚୟ କରିପାରିବି ଅର୍ଥ ଯୋଗାଡ଼ କରିପାରିବି ଏହି ସବୁକୁ ନେଇକି ମୁଁ ବହୁତ କରୁଛି ସୁପାରିଶ ଅଛିକି ଯାହାକି ବୃତ୍ତିକୁ ଭଲ ସହଜରେ କରିବା ପାଇଁ ମୋତେ ଆଉ ଟିକେ ସରକାରଙ୍କ ଅନୁଦାନରୁ କିଛି ଟିକେ ଯଦି ଅଧିକ ସହାୟତା ମିଳନ୍ତା କହିଲେ ମୁଁ ଆହୁରି ଟିକେ ଉନ୍ନତ ଆକାରରେ ବଡ଼ ଧରଣରେ କରିପାରନ୍ତି